ଆମ କ୍ଷେତ୍ରରେ ସଫଳତା ପାଇଁ ବିଭିନ୍ନ ବୈଷୟିକ ଉତ୍ସ ସବୁ ରହିଛି ସେଗୁଡ଼ିକ ମଧ୍ୟରୁ ଇଣ୍ଟରନେଟ୍ ଆପ୍ଲିକେସନ୍ ବହୁତ ଜରୁରୀ ରହିଛି ଇଣ୍ଟରନେଟ୍ ରହିବା ଦ୍ଵାରା ଆମେ ବିଭିନ୍ନ ଆପ୍ଲିକେସନ୍କୁ ଯାଇଁକି ବିଭିନ୍ନ କାମ କରିପାରିଥାଉ ଯେମିତିକି ଆମ ସରକାରଙ୍କର କିଛି ସୁବିଧା ଆସିଲେ ଆମେ ଇଣ୍ଟରନେଟ୍ ମାଧ୍ୟମରେ ସେଇ ଆପ୍ଲିକେସନ୍କୁ ଯାଇଁକି ସେଇ ସୁବିଧାର ଉପଲବ୍ଧି ଜାଣିଥାଉ ଆଉ ତାହା ପାଇଁ ଆମେ ଇଣ୍ଟରନେଟ୍ ସାହାଯ୍ୟରେ ନିଜର ଫର୍ମ ଫିଲ୍ ଅପ୍ କରିକି ପକାଇଥାଉ ଆଉ ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଜିନିଷ ସବୁ ଜାଣିଥାଉ ଆପ୍ଲିକେସନ୍ ମାଧ୍ୟମରେ ସେଇ ଆପ୍ଲିକେସନ୍ରେ କ'ଣ କ'ଣ ସବୁ ସୁବିଧା ଅଛି କ'ଣ କଲେ ହବ କ'ଣ ନାହିଁ ସେ ଆପ୍ଲିକେସନ୍ରେ ଆମେ ଜାଣିପାରୁଛୁ ତା'ପାଇଁ ଆମେ ସବୁ ଯାହା ବି କାଗଜପତ୍ର ଦରକାର ଆମେ କରିଥାଉ ଇଣ୍ଟରନେଟ୍ରେ ବିଭିନ୍ନ ସୁବିଧା ସୁଯୋଗ କେତେବେଳେ କେଉଁ ଚାକିରୀ ଆସିବ କେତେବେଳେ କ'ଣ ହବ ଆଉ ଇଣ୍ଟରନେଟ୍ରେ ଆମେ ମୋବାଇଲର ବି ସୁବିଧା ପାଇପାରୁଛୁ ମୋବାଇଲରେ ଆମେ ଇଣ୍ଟରନେଟ୍ ସାହାଯ୍ୟରେ ବିଭିନ୍ନ ଜିନିଷ ଖୋଲିକି ଦେଖିପାରୁଛୁ ଆଉ ଯୁଆଡ଼େ ବି ଯିବାକୁ ଚାହୁଁଛୁ ଇଣ୍ଟରନେଟ୍ ମାଧ୍ୟମରେ ମୋବାଇଲରେ ସେଇଟା ଆଗେ ଦେଖୁଛୁ ସେ ଜାଗାରେ କ'ଣ ଅଛି କ'ଣ ନାହିଁ ଦେଖିବା ପରେ ସେଇ ଜାଗାକୁ ଯିବା ପାଇଁ ଆମେ ଚେଷ୍ଟା କରୁଛୁ ଇଣ୍ଟରନେଟ୍ ସୁବିଧା ଥିଲେ ଆମେ ବିଭିନ୍ନ କାମ ସହଜରେ କରିପାରୁଛୁ ଯଦି କୌଣସି ପ୍ରଶ୍ନ ଆମ ମନକୁ ଆସୁଛି ତା'ହାଲେ ଆମେ ଇଣ୍ଟରନେଟ୍ ସାହାଯ୍ୟରେ ସେଇ ପ୍ରଶ୍ନକୁ ପଚାରିକି ତା'ର ଉତ୍ତର ମଧ୍ୟ ଆମେ ଆଣିପାରୁଛୁ ସେଥିପାଇଁ ବୈଷୟିକ ଯୁଗ ମାନେ ଓଷାରେ ଇଣ୍ଟରନେଟ୍ ସୁବିଧା ରହିବା ଦରକାର ଆଉ ଆପ୍ଲିକେସନ୍ ମଧ୍ୟ ରହିବା ଦରକାର